ହଁ ଆମେ ବହୁତ ଗୁଡ଼ିଏ ପଶୁ ରଖିଛୁ ଯେମିତିକି ଗାଈ ଛେଳି କୁକୁର ରଖିଛୁ କୁକୁରା ତ ଆମର ଗୃହପାଳିତ ପଶୁ ତ କୁକୁରକୁ ବି ରଖିଛୁ ଆଉ କୁକୁର କୁକୁରର ବି ହେଲେ ସେବା ଯତ୍ନ କରାଯାଏ ତା'କୁ ଦୁଇ ଦିନ ତିନି ଦିନ ଥରେ ତା'କୁ ଗାଧାଯାଏ ତା'କୁ ସାମ୍ପୁ କରାଯାଏ ତା'ର ଟୀକା ଟୀକା ବି ଦିଆଯାଏ ତା'କୁ ଭଲ ଭଲ ସୁସ୍ୱାଦ୍ୟ ଖାଦ୍ୟ ବି ଦିଆଯାଏ ତ କୁକୁର ବି ରଖିଛୁ ଆଉ ଗାଈ ବି ଅଛି ଗାଈ ଦ୍ୱାରା ମାନେ ଗାଈର ଗାଈ ଗାଈକୁ ବି ଆମେ ଗାଧାପାଧା ସଫା ସୁୁତୁରା ରଖୁ ତା'ର ଯଦି ଶୁଙ୍ଖ କିମ୍ବା ଟିଙ୍କ ଯଦି କୌଣସି ଲାଗିଥାଏ ତ ତା'କୁ ଆମେ ଭଲସେ ସଫା କରୁ ଆଉ ଆମେ ଯେମିତି ଭଲ ଘରେ ଆମେ ସିମେଣ୍ଟ୍ ଘରେ ଯେମିତି ଆମେ ରହୁ ସେମିତି ତା ପାଇଁ ବି ଗୋଟେ ଭଲ ବ୍ୟବସ୍ଥା କରିଛୁ ଆଉ ଗାଈମାନେ ବି ସୁରକ୍ଷିତ ଭାବେ ରହୁଛନ୍ତି ଆଉ ଗାଈର ବି ଗୋବର ସବୁବେଳେ ବାହାର କରାଯାଏ ଗାଈକୁ ସଫା ସୁୁତୁରା ରଖାଯାଏ ତା ଜାଗା ବି ସଫା ସୁତୁରା ରଖାଯାଏ ଆଉ ଗାଈକୁ ଗାଈର ସାହାଯ୍ୟ କରିବା ଗାଈକୁ ସାହାଯ୍ୟ କରିବା ପାଇଁ ଗାଈକୁ ସେବା କରିବା ପାଇଁ ବି କିଛି ଲୋକ ଅଛନ୍ତି ଆଉ ଛେଳି ଯୋଉ ଛେଳି ମାନେ ବି ରହୁଛନ୍ତି ଛେଳିମାନଙ୍କୁ ସାହାଯ୍ୟ କରିବା ପାଇଁ ବି କିଛି ଲୋକ ଅଛନ୍ତି ଛେଳିକୁ ବି ସଫା ସୁୁତୁରା କରିବା ପାଇଁ କିଛି ଲୋକ ଅଛନ୍ତି ସେମାନଙ୍କୁ ବି ସଫା କରାଯାଏ ତା'ଙ୍କୁ ବି ଭ୍ୟାକେନ୍ସି ଟୀକା ଦିଆଯାଏ ଟୀକାକରଣରେ ଟୀକା ଦିଆଯାଏ ସେମାନଙ୍କୁ ବି ସୁରକ୍ଷିତ ରହିଯାଏ ରଖାଯାଏ କିନ୍ତୁ ଛେଳିମାନଙ୍କୁ କେବେ ବିି ତଳେ ଶୁଆଯାଏ ନାହିଁ ଛେଳିମାନଙ୍କୁ ସବୁବେଳେ ତାଙ୍କର ପାଳ ବା ନଡ଼ା ଦେଇକି ଛେଳିମାନଙ୍କୁ ଶୁଆଯାଏ ଯାଦ୍ୱାରା ଛେଳିମାନେ ସୁରକ୍ଷିତ ସୁରକ୍ଷିତ ରୁହନ୍ତି ଯଦି ଆମେ ସେମାନଙ୍କୁ ତଳେ ଶୁଆଇଦେବା ତାହେଲେ ଛେଳିମାନେ ମରିଯାଆନ୍ତି ତ ତା'କୁ ବି ଛେଳିମାନଙ୍କୁ ବି ସୁରକ୍ଷିତ ରଖାଯାଏ ସେଗୁଡ଼ିକ କରିବା ପାଇଁ ଲୋକମାନେ ବି ଅଛନ୍ତି ସେମାନଙ୍କ ସେମାନଙ୍କୁ ବି ମଧ୍ୟ ପରିଷ୍କାର ପରିଚ୍ଛନ୍ନତା ରଖାଯାଏ ସେମାନଙ୍କର ବି ଦେହରେ ଯଦି କୌଣସି ପୋକ ଟିଙ୍କ ଯଦି କ'ଣ ଲାଗିଥାଏ ସେମାନଙ୍କର ବି ବାହାର କରାଯାଏ ତ ଏମିତି ଆମର ଛେଳି କୁକୁର ଗାଈ ଇତ୍ୟାଦି ଆମେ ରଖିଛୁ ସେମାନଙ୍କର ସେବା ମଧ୍ୟ କରୁଛୁ ଆଉ ସେ ଲୋକମାନେ ବି